ହଁ ହ୍ୟାଲୋ ହଁ ମୁଁ ଷ୍ଟୋର୍ ବାଲା କହୁଥିଲି ସେ ଭଞ୍ଜ ସବୁପ୍ରକାର ଯାହା ଆପଣ ଖୋଜିବେ ହଁ ସେ ସୁରାଟରୁ ଅଣାଯାଇଛି ସେ ଷ୍ଟୋନ୍ ମଧ୍ୟ ଚାରି କାତି ମାନେ ଲଗାଯାଉଛି ସେ ଯାହା ଟିକିଏ ପଇସା ପଇସା ଟିକିଏ ପଡ଼ିବ ଅଧିକ ପଚାଶ ଟଙ୍କା ଦୋକାନ ଦଶଟାକୁ ଖୋଲା ଯାଉଛି ଅଛନ୍ତି ଦଶ ପନ୍ଦର ଜଣ ଅଛନ୍ତି ହଁ ସବୁ ଚାଲିଛି ହଁ ହଁ ହଁ ସବୁ ଭଲ ସାମାନ ଦେଖା ହେଉଛି କମ୍ ରେଟ୍ରେ ଆହୁରି ଦିଆ ହେଉଛି ହଁ ଭଲ ସାମାନ ଆସ ଦେଖିକରି ନେଇସାର ତା'ପରେ ଯାଇକି କହିବ ଭଲ ନା ଖରାପ ତୁମ ସାଙ୍ଗସାଥୀକି ସବୁ ଧରିକି ଆସ ହଁ ହଁ କ'ଣ କହିଲେ ଭଞ୍ଜନଗରର ବସ୍ଷ୍ଟାଣ୍ଡ୍ ପାଖାପାଖି ଖାଲା ସିଆଡ଼େ ଗଲେ ଲେଫ୍ଟ୍ ସାଇଡ୍ ଗଲେ ଜାଣିନି ସେ ବସ୍ଷ୍ଟାଣ୍ଡ୍ର ଲେଫ୍ଟ୍ ସାଇଡ଼୍ ଗଲେ ଯାହା ପାଇବେ କ'ଣ କହିଲେ କ'ଣ କହୁଛ ଶୁଣା ଯାଉନି

ନାଇଁ ବିଭିନ୍ନ ପ୍ରକାର ହ ହ